ହ୍ୟାଲୋ ମୁଁ ଇପ୍ସିତା ବ୍ରଜସୁନ୍ଦରପୁରରୁ କହୁଛି ମୁଁ ଅର୍ଡ଼ର କରିଥିବା ନେକଲେସ୍ଟି ବହୁତ ଖରାପ ଅଟେ ଦେଖାଯାଉଥିବା ଚିତ୍ର ଭଳି ଏହା ବିଲକୁଲ୍ ନୁହେଁ ଏହା ବହୁତ ଖରାପ ମୋର ଏହା ଅତି ଜରୁରୀ ଅଟେ ତେଣୁ କଷ୍ଟମର୍ଙ୍କ ଭାବନା ସହିତ କିଛି କରନ୍ତୁ ନାହିଁ ଅତିଶୀଘ୍ର ଏହାକୁ ଆସି ନେଇଯାଆନ୍ତୁ ଓ ଗୋଟିଏ ଭଲ ନେକଲେସ୍ ପଠାନ୍ତୁ ଯଦି ଅତି ଶୀଘ୍ର ପଠେଇ ପାରନ୍ତି ତେବେ ମୁଁ ମୋ ମୋ ଭାଇ ବାହାଘରକୁ ପିନ୍ଧି ପାରନ୍ତି ତେଣୁ ଏମିତି ଜିନିଷ ପଠାଇ ଗ୍ରାହକଙ୍କୁ ହଇରାଣ କରନ୍ତୁନି